ଚାଷକାର୍ଯ୍ୟ ବ୍ୟତୀତ କୃଷକମାନେ ବିଭିନ୍ନ ପ୍ରକାରର ପାର୍ଶ୍ୱ ବ୍ୟବସାୟ କରିଥାନ୍ତି ଯେପରିକି ନିଜ ଜମିରେ ବ୍ୟବହାର ହୋଇସାରିବା ପରେ ବଳକା ଖତକୁ ସେମାନେ ବିକ୍ରି କରିଥାନ୍ତି ଯାହାଦ୍ୱାରା ସେମାନେ କିଛି ଅର୍ଥ ଉପାର୍ଜନ କରିପାରିଥାନ୍ତି ଏହାବ୍ୟତୀତ କିଛି କୃଷକମାନେ ଏକାଠି ହୋଇ ଏକ ଦଳ ବା ଗୋଷ୍ଠୀ ଗଢ଼ିଥାନ୍ତି ସେଠି ସେମାନେ ନିଜର ବଳକା ସମୟରେ ଖଲିପତ୍ର ତିଆରି କରି ବିକ୍ରି କରିଥାନ୍ତି ଯାହାଦ୍ୱାରା କି ସେମାନେ ଲାଭବାନ ମଧ୍ୟ ହୋଇଥାନ୍ତି ଆଉ ଅନେକାଂଶ ସମୟରେ କିଛି ଲୋକ ଜଙ୍ଗଲକୁ ଯାଇ ସେଠାରେ ମହୁ ସଂଗ୍ରହ କରି ମଧ୍ୟ ବିକ୍ରି କରିଥାନ୍ତି ଏପରି ଅନେକଗୁଡ଼ିଏ ପାର୍ଶ୍ୱ ବ୍ୟବସାୟ କରିଥାନ୍ତି